ଆମର ଓଡ଼ିଶାର ମୁଖ୍ୟତଃ ଧାର୍ମିକ ସ୍ଥଳ ହେଉଛି ପୁରୀ କୋଣାର୍କ ପୁରୀ ପୁରୀ ଆମର ବେଶୀ ସବୁଠାରୁ ଧାର୍ମିକ ସ୍ଥଳ ସେଇ ପୁରୀରେ ଆମର ଭଗବାନ ଜଗନ୍ନାଥ ବଳଭଦ୍ର ସୁଭଦ୍ରା ରହିଥାନ୍ତି ଓ ପୁରୀରେ ସବୁଠାରୁ ବେଶୀ ଖାଦ୍ୟ ମିଳିଥାଏ ଅଭଡ଼ା ଭାତ ଓ ତା'ର କଷ୍ଟ ବି ବହୁତ ଥାଏ କିନ୍ତୁ ଓ ପୁରୀରେ ଯେତେବେଳେ ଆମେ ଯାଉ ତା'ହେଲେ ସେଠି ଗଲେ ସବୁବେଳେ ଗହଳି ଥାଏ ଓ ପୁରୀ ଯେତେବେଳେ ଜଗନ୍ନାଥ ଏତା ହୁଏ ହୁଏ ସେତେବେଳେ ପୁରୀରେ ବହୁତ ଭିଡ଼ ହୁଏ ସେତେବେଳେ ସେଠାରେ ଅଭଡ଼ା ବହୁତ ଫେମସ୍ ଓ ରସଗୋଲା ପୁରୀରେ ବହୁତ ଫେମସ୍ ଓ କୋଣାର୍କର ସୂର୍ଯ୍ୟ ମନ୍ଦିର ରହିଛି କୋଣାର୍କ କରେ ସୂର୍ଯ୍ୟ କିରଣ କୋଣାର୍କର ଯାଇକି ପଡ଼ିଥାଏ ଓ ପୁରୀର ପୁରୀ ପାଖରେ ସମୁଦ୍ର ଥାଏ ଓ କୋଣାର୍କ ପାଖରେ ମଧ୍ୟ ଗୋଟଏ ବଡ଼ ସମୁଦ୍ର ରହିଛି କିନ୍ତୁ ପୁରୀ ସବୁଠାରୁ ଭଲ କାହିଁକି ନା ସେଟାରେ ଜଗନ୍ନାଥ ମହାପ୍ରଭୁ ରହିଥାନ୍ତି ଓ ତାଙ୍କ ସହିତ ବଳଭଦ୍ର ଓ ସୁଭଦ୍ରା ମଧ୍ୟ ରହିଥାନ୍ତି ସେଥିପାଇଁ ଆମ ସମସ୍ତଙ୍କୁ ଜଗନ୍ନାଥ ବଳଭଦ୍ର ସୁଭଦ୍ରା ଭଲ ସେଥିପାଇଁ ଆମର ସବୁଠାରୁ ବଡ଼ ମନ୍ଦିର ହେଉଛି ପୁରୀ ଓ କୋଣାର୍କ